ଆଚ୍ଛା ଆଚ୍ଛା ଆଉ କ'ଣ ଖବର ଆଚ୍ଛା ଆଉ ରାଜନେତାମାନେ ତ ଯେଉଁ ରାଜନୀତି ଚଳେଇଛନ୍ତି ଆଉ ଚାକିରି ଫାକିରି ତ କିଛି ନାହିଁ ସେଥିରେ ସେ ଗରିବ ଗୁରୁବା ଶ୍ରମିକଙ୍କ ପେଟକୁ ବି ଶେଷରେ ଗୋଇଠା ମାରିଲେଣି ଆଉ ଏଠି ଖାଲି ଯୋଜନା ଉପରେ ଯୋଜନା ଆଉ ତା'ପରେ ଆଉ କିଛି ପରିଣତି ନାହିଁ କି କିଛି ନାହିଁ ଖାଲି ଗରିବ ଯୋଜନା ଗରିବ ଅର୍ଣ୍ଣ କଲ୍ୟାଣ ଯୋଜନା ଶ୍ରମିକ ଯୋଜନା ଏଇ କାର୍ଡ଼୍ କରିଦିଅ ସେଇଟା କରିଦିଅ ଏଥିପାଇଁ ପାଞ୍ଚ ଦିନ ଲାଗୁଛି ପଛରେ ଦେଖିଲା ବେଳକୁ ଆଉ ସୁବିଧା ସେଥିରୁ କିଛି ମିଳିପାରୁନି ଇଏ ସବୁ ଯୋଜନା କରିକି ହରି ଲୁଟ୍ କରିବା କଥା ଆଉ କ'ଣ କହିବି ଏ ରାଜନେତାମାନେ ତ କ'ଣ କହିବି ସେ ତ ନ କିଛି ଜାଣିପାରୁନାହାନ୍ତି ନେଉଛନ୍ତି ଇଏ ବାବୁ ସବୁ ଯେଉଁ ଆସିଲେ ଆମର ସବୁ କିଏ ହେଲେ ସେକ୍ରେଟେରୀ କିଏ କ'ଣ ସେ ସେମାନେ ସବୁ ସରକାରଙ୍କୁ ସବୁ ଚଳେଇଲେ ସେଥିରୁ ଯାହା ହେଲା ସବୁ ଆଉ କ'ଣ

କ'ଣ କରିବା ଆମରି ଭଳିଆ ଲୋକମାନେ ତାଙ୍କୁ ଭୋଟ୍ ଦେଇକି ନେତା ବନେଇଛନ୍ତି ଆଉ ସେ କୁଆଡ଼େ ସେହି ପୁରୁଣା କାଳରେ ବିଜୁବାବୁ ଅମଳରେ ଲୋକ ଥିଲେ ସେ ଯିଏକି ଏଇ ବୁଝୁଥିଲେ ଗରିବମାନଙ୍କ କଥା ବୁଝୁଥିଲେ ଇଏ ବୁଝୁଥିଲେ ଆଉ ଆଜିକାଲି ତ ରାଜନେତାମାନେ ସବୁ ଇଏ ତାକୁ ଆଙ୍ଗୁଠି ଦେଖାଇଲାଣି ସେ ଆକୁ ଆକ୍ଷେପ କଲାଣି ଏଥିରେ ସମୟ ଗଲା ଆଉ ଲୋକଙ୍କ ଖବର କିଏ ବୁଝିବ ଖାଲି ଭୋଟ୍ ନେବା ସମୟରେ ପଳେଇଆସିବେ ଆଜ୍ଞା ଆମେ ଏଇୟା କରିଦେବୁ ସେଇୟା କରିଦେବୁ ଆପଣଙ୍କ ପାଇଁ ଏଇୟା କରିବୁ ସରିଲା ତା'ପରେ ଆଉ କିଛି ନାହିଁ ହଉ ସେଇ ତ ଦୁଃଖ ଜଞ୍ଜାଳ ଭରା ଜୀବନ ଚାଲିଛି ଆଉ ଦେଖିବା ଆଗକୁ କ'ଣ ହେଉଛି ହଉ ଭାଇ ସମୟ ହେଲାଣି ଏଥର ଯିବା ହଉ ହଉ ହଉ ହଉ ରୁହ